ଆମ ଅଞ୍ଚଳରେ ଗୋଟିଏ ଗେମ୍ ଟା ହେଲା ଗେମ୍ ଟା କ୍ରିକେଟ୍ କ୍ରିକେଟ୍ରେ ମୁଁ ଫାର୍ଷ୍ଟ୍ଟା ଯେତେବେଲେ ଡେବ୍ୟୁ କରିଥିଲି ମୋତେ ସେ ଟାଇମ୍ନେ ନର୍ଭସ୍ ହେବାକୁ ପଡ଼ିଥାଏ ପଡ଼ିଥିଲା ମୋତେ ଜମା ବି ବହୁତ୍ ନର୍ଭସ୍ ହେଇଯାଇଥିଲି ମୋତେ ଘବ୍ରେଇବାକୁ ପଡ଼ିଯାଇଥିଲା ମୋତେ ଟିକେ ଖେଳିବା ପାଇଁ ମୁଁ ପୂରା ଘବ୍ରେଇ ଯାଇଥିଲି ସେଥିପାଇଁ ଫାର୍ଷ୍ଟ୍ ଟାଇମ୍ ଯେତେବେଲେ ମୁଁ ଖେଳିଲି ଡେବ୍ୟୁ କରିଲି ଆମର ଏ ଗ୍ରାମାଞ୍ଚଳରେ ସେଥିପାଇଁ ମୋତେ ବହୁତ୍ ମୁଁ ଫାର୍ଷ୍ଟ୍ ବେଟିଙ୍ଗ୍ ଯେତେବେଲେ ଯାଇଥିଲି ନମ୍ବର୍ ଦୁଇରେ ସେଥିପାଇଁ ମୋତେ ତିନ୍ ବଲ୍ ଖେଳିଲି ଆଉ ଦୁଇ ରନ୍ କରିକିରି ନେ ବୋଲ୍ଡ୍ ହେଇଗଲି ସେଥିପାଇଁ ମୋତେ ବହୁତ ହଁସିଥୁକି ପକେଇଲେ ମୋତେ ଟିକେ ବି ଭଲ ଲାଗିଲାନି ସେଥିରେ ମୁଇଁ ବହୁତ ନର୍ଭସ୍ ହୋଇଯାଇଥିଲି ଲେକିନ୍ ମୁଁ ଫାଇନାଲ୍ ମେଚ୍ ରେ ଏମିତି ଭଲ ଖେଳିଲି ତେଇଶି ବଲ୍ରେ ପଚାଶ୍ ମାରିକି ଦୁଇ'ଟା ଛକା ଦୁଇ'ଟା ଛକା ଆଠ୍ ଛଅ ଚଉକାରେ ମାରିକି ମୁଁ ପଚାଶ୍ ରନ୍ ମାରିକି କି ନି ମୁଁ ଦେଖେିଇଦେଲି ମୁଁ ବି କାହାଠାରୁ କମ୍ ନୁହେଁ ବୋଲିକି ତା'ପରେ ମୋତେ ଆଗକୁ କି ନି ଗ୍ରାମଞ୍ଚଳ ତରଫରୁ କିଛି ସାହାଯ୍ୟ ମିଳିଲା ତରଫରୁ ମୁଁ ଷ୍ଟେଟ୍ ଲେଭୁଲ୍ କୁ ଯାଇ ଷ୍ଟେଟ୍ ଉପରେ ଭଲ୍ ଖେଳିକି ଆଗକୁ କେରିୟର୍ ବନେଇବା ପାଇଁ ମୁଁ ଚାହୁଁଛି ଖେଳରେ ଏମିତି ସରକାର ସବୁ ଆମକୁ ସହଯୋଗ କରୁ ଯେ ଖେଳପାଇଁ ଆମେ ଆଗକୁ ବଢ଼ିବା ଆଗକୁ ବଢ଼ିଲେ ଆମର କଲାହାଣ୍ଡିଟା ବଢ଼ିବ ଓଡ଼ିଶାଟା ବଢ଼ିବ ଆମେ ସବୁକିଛି ବଢ଼ିବା ସରକାର ଆମପାଇଁ ସବୁକିଛି କରୁଛି